ମୋ ମତରେ ଯେବେଠାରୁ ଗୋଟିଏ ପିଲା ଜନ୍ମ ହେବାର ଖେଳିବା ଷ୍ଟାର୍ଟ କରେ ଯେବେଠାରୁ ଖେଳିବା ଆରମ୍ଭ କରିବାଠାରୁ ଯଦି ସେ ଯୋଗ ପ୍ରକିୟାକୁ ସେମିତି ଖେଳ ଭାବରେ ଭାବିବ ତାହେଲେ ତାର କୌଣସି ଯୋଗ କରିବାରେ କୌଣସି ପ୍ରକାର ଅସୁବିଧା ହେବନାହିଁ ଆଉ ତାହା ଦେହ ମଧ୍ୟ ସବୁଦିନ ପାଇଁ ସୁସ୍ଥ ରହିବ ତାର ଶାରୀରିକ ଗଠନ ଠିକ ରହିବ ତାର ମାନସିକ ଚିନ୍ତା ରହିବ ନାହିଁ ଆଉ ସୁ ତାର ଚୁଟି ଯେଉଁ ଆମର ସାଧାରଣତଃ ଲୋକଙ୍କର ଅଳ୍ପ ବୟସରେ ମଧ୍ୟ ଚୁଟି ପାଚିଯାଉଛି ସେ ମଧ୍ୟ ପାଚିବ ନାହିଁ ଆଉ କମ ଯେଉଁ କମ ଆଖିର ସମସ୍ୟା ଯେଉଁ ଦେଖାଯାଉଛି ଆଖିର ସମସ୍ୟା ମଧ୍ୟ ହେବନାହିଁ ଆଉ କମ ବୟସରୁ ଯୋଗ ଶିଖିବାଟା ନିହାତି ଦରକାର ଆଉ ପ୍ରତି ପରିବାରର ଲୋକମାନେ କମ ବୟସରୁ ଯୋଗ ଶିକ୍ଷା କଲେ ଆମ ସମାଜରେ ଏକ ସୁସ୍ଥ ସମାଜ ହୋଇପାରିବ ଯାହାଦ୍ୱାରାକି ଆମେ ବିଭିନ୍ନ ପ୍ରକାର ରୋଗ ଅ ପ୍ରତିରୋଧକ ଶକ୍ତି ବଢ଼ିବ ଆଉ ଆମେ ନିରୋଗୀ ହୋଇ ବହୁତ ଦିନ ପର୍ଯ୍ୟନ୍ତ ମଧ୍ୟ ବଞ୍ଚିପରିବା